ଘରେ ରୋଷେଇ କରିବା ପାଇଁ ଆଗକାଳର ଲୋକମାନେ ଜାଳେଣି ବ୍ୟବହାର କରୁଥିଲେ କାଠ ବ୍ୟବହାର କରୁଥିଲେ ଗୋବରକୁ ମଧ୍ୟ

ଟେଷ୍ଟ କରି ଶୁଖାଇ ଜାଳେଣି ରୂପେ ବ୍ୟବହାର କରୁଥିଲେ ବର୍ତ୍ତମାନ କିନ୍ତୁ ଆଧୁନିକ ଯୁଗରେ ସବୁ ଏଲ୍ ପି ଜି ସିଲିଣ୍ଡରର ବ୍ୟବହାର କରୁଛନ୍ତି ଏଲ୍ ପି ଜି ସିଲିଣ୍ଡର ଯେତେ ସୁବିଧା ଯୋଗାଇ ଦିଏ ସେଥି ବିପଦ ମଧ୍ୟ ଅଛି ସେଥିରେ ଆମେ ଯଦି ତାକୁ ସର୍ତକତାର ସହିତ ବ୍ୟବହାର ନ କରିବା ତ ଆମକୁ ବିଶେଷ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ତ ଆମେ ସର୍ତକତା ଅବଲମ୍ବନ କରି ଏଲ୍ ପି ଜି ସିଲିଣ୍ଡରକୁ ବ୍ୟବହାର କରିବା ଉଚିତ ଏଲ୍ ପି ଜି ସିଲିଣ୍ଡରକୁ ଆମେ ଅଖା ବସ୍ତା ତଳେ ରଖି ତ ଗ୍ୟାସ ଚୁଲାଟାକୁ ଉପରେ ରଖିବା ହେଉଛି ଆଉ ସିଲିଣ୍ଡର ପାଇପ୍ କୁ ସବୁବେଳେ ଚେକ୍ କରି ବ୍ୟବହାର କରିବା ଉଚିତ ଆଉ ତ ରେଗୁଲେଟର୍କୁ ଚେକ୍ କରୁଥିବା ରୋଷେଇ ସମୟରେ ଚେକ୍ କରିବାକୁ ପଡ଼ିବ ରୋଷେଇ କଲା ସମୟରେ ସିଲିଣ୍ଡର ସାବଧାନ ଅଫ୍ କରିବାକୁ ହବ କେଉଁଠି ଯଦି ଗ୍ୟାସ ଲିକ୍ ହଉଥିବ ତାକୁ ଦେଖିବାକୁ ପଡ଼ିବ